ଆଜିକାଲି ଯେଉଁ କୃଷକମାନେ ଚାଷ କରୁଛନ୍ତି ଏବଂ ସେ ଧାନ ଚାଷ ହଉ ଗହମ ହଉ ମାଣ୍ଡିଆ ହଉ ହଡ଼ର ହଉ ଯେଉଁ ଚାଷ କରୁଛନ୍ତି ମରୁଡ଼ି ଯୋଗୁଁ ତାଙ୍କ ସବୁ ଫସଲ ବହୁତ ପରିମାଣରେ ହେଇଯାଉଛି ବହୁତ ପରିମାଣରେ ସେଥିପାଇଁ କିଛି କିଛି ଲୋକ ମଧ୍ୟ ଆତ୍ମହତ୍ୟା ମଧ୍ୟ କରିଦେଉଛନ୍ତି ଯଦି ହେଲ୍ପଲାଇନ୍ ତରଫରୁ ତାଙ୍କୁ କିଛି ବେଶୀ ନହେଲେ ବି ତାଙ୍କୁ ତାଙ୍କ ଯେତିକି ଖର୍ଚ୍ଚ ହେଇଥିବା ପଇସା ତାଙ୍କୁ ଯଦି ତା'ହେଲେ ଆଉ ସେମାନେ ଆତ୍ମହତ୍ୟା କରନ୍ତେ ନାହିଁ ଆଉ ମରୁଡ଼ି ହେଲେ ମଧ୍ୟ କୃଷକଙ୍କ ପରିବାରରେ ତାଙ୍କେ କୃଷକ ପରିବାର ଯାହେଲେ ତାଙ୍କେ କେମିତି ପୁଣି ଚଳିବେ ସେମାନେ କୃଷକ ନା ସେମାନଙ୍କୁ ତାଙ୍କ ଘରେ ରହୁଥିବା ଛୋଟ ଛୋଟ ଛୁଆ ଏବଂ ସେମାନେ ମଧ୍ୟ ବହୁତ କମ୍ ଖାଇବାକୁ ପାଆନ୍ତି ତାଙ୍କୁ ଯଦି ଆପଣ କିଛି ସାହାଯ୍ୟ କରିବେ ତାଙ୍କେ ଖୁସି ହେବେ ଏବଂ ଆତ୍ମହତ୍ୟା କରିବେ ନାହିଁ ଗୋଟେ କୃଷକ ପାଇଁ ଯଦି ଥରେ ମରୁଡ଼ି ତାଙ୍କର ହେଲା ତାଙ୍କୁ ବହୁତ କଷ୍ଟଦାୟକ ଦେଇଥାଏ ଆପଣ ଯଦି ସାହାଯ୍ୟ କରିବେ ତାଙ୍କ ପାଇଁ ଟିକେ ଭଲ ହୁଅନ୍ତା ଏବଂ ତାଙ୍କେ ଆଉ ଆତ୍ମହତ୍ୟା କରନ୍ତେ ନାହିଁ